ମୋର ଲାଇବ୍ରେରୀ ବିଷୟରେ ଧାରଣା ଅଛି ଯଦିବା ଘରେ ନାହିଁ ଲାଇବ୍ରେରୀ ତଥାପି ନିମାପଡ଼ାରେ ମୁଁ ଆସି ଲାଇବ୍ରେରୀରୁ କେତେକ କେତେ ବହି ନେଇକି ପଢ଼େ ଏବଂ ଜାଣିବାକୁ ଇଚ୍ଛାକରେ ଏବଂ ମୋର ଜିଜ୍ଞାସୁ ମନୋଭାବ କୁ ଲୋକ ମଧ୍ୟ ପସନ୍ଦ କରନ୍ତି